ଆମର୍ ଇନୁ ଆଗ୍ରୁ କିନା ଚଲିଆସିଛେ ଆମର୍ ଇ ପରମ୍ପରା ନ ଅନ୍ଧବିଶ୍ୱାସ୍ ବୋଲି ଜିନିଷ୍ ଟେ ଅଛେ ବୋଲି ଆଗ୍ରୁ ବି ମାନୁଥିଲେ ଏବେ ବି ମାନୁଛନ୍ ବୋଲି ଭାବୁଛୁଁ ହେଲେ ଅନ୍ଧବିଶ୍ୱାସ୍ ବୋଲି କିଛି ବି ନାଇଁ ନା ତ ଆଗ୍ରୁ ବି ଆମେ ଦେଖିଆସିଛୁଁ ଆମର୍ ଅଜା ଆଈମାନେ କି ଆଗ୍ର୍ ଲୋକ୍ ଯେତେଥିଲେ ଭାତ୍ ଯଦି ଖାଏବେ ବେଲେ ଆଗ ଭଗବାନ୍ କେ ଜୁହାର୍ ଗୁଟେ କର୍ବେ ଆର୍ ଖାଏବେ ଆର୍ ଯେନ୍ ଟାଇମ୍ ନେ ଆମର୍ ପିତୃ ଶ୍ରାଦ୍ଧ ଦିଆହେସି ବେଲ ଇ ଯେନ୍ ପୂଜାପାଠ୍ ବି ହେସି ଓ ରନ୍ଧାରୁନ୍ଧି କରିକିନା ତା'ର୍ପରେ ସେ ଭଗବାନ୍ କେ ଆଗ ଦେଲେ ଯାଇ ନିଜେ ଖାଏସୁଁ ସେନ୍ତା ଅଛେ କି ନାଇ ନ ଆମେ ବି ନାଇ ଜାନ୍ବାର୍ ଆଉ ତା'ର୍ପରେ ବି ଆମର୍ ପରମ୍ପରା ନ ସେ ସବୁ ଜିନିଷ୍ ଚଲିଆସିଛେ ଶ୍ରାଦ୍ଧ ଦିଆହେଲେ ବ୍ରାହ୍ମଣ୍ ମାନ୍କେ ଡ଼କା ହେସି ତା'ର୍ପରେ ରାନ୍ଧିକିନା ସେମାନ୍କେ ଖାଏବାର୍ କେ ଦିଆହେସି ଖାଏବାର୍କେ ଦେଇ ସାର୍ଲା ପରେ ଯାଇ ଯେତେ ଅଛନ୍ ଘରେ ଖାଏସନ୍ ସେମାନେ ନି ଖାଏଲା ପତେ ନିଜେ ନାଇ ବି ଖାଉଁ ଆରୁ କାହାକେ ବି ନାଇ ଦିଆହୁଏ ଏନ୍ତା ପରମ୍ପରା ଆମର୍ ଆଗ୍ରୁ ଚାଲିଆସିଛେ ସେଟା ଅନ୍ଧବିଶ୍ୱାସ୍ କି କା'ଣା ଆମେ ବି ଏବେ ପତେ ନାଇ ଜାଣ୍ବାର୍ ତାଲି ଏନ୍ତା ଏକା ଚାଲିଛେ